ହ୍ୟାଲୋ ଆପଣ ଓକା ଟ୍ରାଭେଲ୍ର ମ୍ୟାନେଜର୍ କହୁଛନ୍ତି କି ହଁ ମୁଁ କହିଲି କି ମୁଁ ଟିକେ ଯେଉଁ କୋଭିଡ୍ ଟାଇମ୍ରେ ମୁଁ ଗୋଟେ ଏବେ ମାନେ ଗୋଟେ ଇଏ ବୁକ୍ କରିଥିଲି କାର୍ଟେ ବୁକ୍ କରିଥିଲି ଆପଣ ଯେଉଁ ଡ୍ରାଇଭର୍ଟା ଆସିଥିଲା ସେ କାର୍ ନେଇକି ସେ କାର୍ର ସିଟ୍ଗୁଡିକ ତ ବହୁତ ଖରାପ୍ ଥିଲା ବହୁତ ଅସନା ହୋଇଥିଲା ବହୁତ ମଇଳା ଜମିଥିଲା ଆଉ ସେ ଡ୍ରାଇଭର୍ଙ୍କ ବ୍ୟବହାର ବି ଭଲ ନଥିଲା ଆଉ ସେ ଡ୍ରାଇଭର୍ ବି ଇ ସିଟ୍ ବେଲ୍ଟ ବି ବାନ୍ଧି ନଥିଲେ ଆଉ ଯେହେତୁ କୋଭିଡ୍ ଟାଇମ୍ ମାସ୍କ ପିନ୍ଧିବା ତ ନିହାତି ଦରକାର ନା ଆମର ଯେହେତୁ ସରକାର କହିଛନ୍ତି କି କୋଭିଡ୍ ଟାଇମ୍ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ରୋଗ ଡେଇଁକି ଯାଇପାରେ ତ ସେଥିପାଇଁ ମାସ୍କ ତ ପିନ୍ଧିବା ନିହାତି ଦରକାର କିନ୍ତୁ ଆପଣଙ୍କ ଡ୍ରାଇଭର୍ ମାସ୍କ ପିନ୍ଧି ନଥିଲା ଓ ମାସ୍କ ତ ପିନ୍ଧିନଥିଲା ନିଜର ସିଟ୍ ବେଲ୍ଟ ବି ଲଗେଇନଥିଲା ଆଉ ସେ ସିଟ୍ର ପଡ଼ିଥିବା ସବୁ ଟାୱେଲ୍ଗୁଡ଼ିକ ବହୁତ ଅସନା ହେଇଥିଲା ସେ କାର୍ ବି ବହୁତ ଅପରିଷ୍କାର ହୋଇଥିଲା ପାନଛେପ ପାଣି ଖଙ୍କାର ଏଇସବୁ ପଡ଼ିଥିଲା ସେଇ କାର୍ରେ ଏମିତି ପଡ଼ିଲେ ରୋଗ ରୋଗୀ ଯିବା ବଦଳରେ ତ ସେଇ ରୋଗୀକୁ ଅଧିକ ରୁ ଅଧିକ ରୋଗ ହେବ ଅସ୍ୱସ୍ଥକର କ୍ୟାବ୍ଟା ଥିଲା ତ ସେ କ୍ୟାବ୍ର ଡ୍ରାଇଭର୍ଙ୍କ ବି ମାନେ ବ୍ୟବହାର ଆଉ ବେଶପୋଷାକ ବି ବହୁତ ଅସନା ଥିଲା ଯେହେତୁ କୋଭିଡ୍ ନାଇଁଟିନ୍ ସମୟ ଏଇଟା ତେଣୁ ଟିକେ ସ୍ୱାସ୍ଥକର ପରିବେଶରେ ଆମେ ରହିବା ଦରକାର ମାସ୍କ ପିନ୍ଧିବା ଦରକାର ତ ସେ ମାସ୍କ ପିନ୍ଧି ନଥିଲେ ଓ ନିଜର ବେଶପୋଷାକ ବି ବହୁତ ଅସନା କରିଥିଲେ ତ ଏମିତି କଲେ ଆମେ ସେ କ୍ୟାବ୍ରେ କିଛି ଆମେ କ୍ୟାବ୍ରେ ଗଲାବେଳେ ଆମେ ନିଜକୁ ଅସ୍ଵସ୍ଥକର ଲାଗୁଥିଲା ଆମକୁ ଭଲ ଲାଗୁନଥିଲା ତେଣୁ ଏମିତି ଅସ୍ଵସ୍ଥକର ଡ୍ରାଇଭର୍ ଆଉ ସେ କ୍ୟାବ୍ ସେ ଅସନା କ୍ୟାବ୍ କ'ଣ ପାଇଁ ପଠେଇଥିଲେ ତ ଏମିତି ହେଲେ ତ ଆମେ ଆପଣଙ୍କ ମୂଲ୍ୟ ଠିକ୍ ମୂଲ୍ୟ ଆମେ ଦେବୁନୁ କାରଣ ଆମେ ତ ନିଜକୁ ଭଲ ପରିସ୍କାର ଅନୁଭବ କଲୁନୁ ସେ କ୍ୟାବ୍ ଭିତରେ ବହୁତ ଅସନା ଲାଗୁଥିଲା ଆମକୁ ନିଜକୁ ତ ଏମିତି ହେଲେ ଆମେ ଆପଣଙ୍କୁ ଠିକ୍ ମୂଲ୍ୟ ଦେଇପାରିବୁ ନାହିଁ